ଆମ ଢେଙ୍କାନାଳ ଜିଲ୍ଲାର ସ୍ୱାସ୍ଥ୍ୟ ସମ୍ବଳ ବହୁତ ଭଲ ଅଛି ଆମେ ଶହେ ଆଠ ଆମ୍ବୁଲାନ୍ସ ଆସି ନେଇକି ଯାଏ ଜନନୀ ସୁରକ୍ଷା ଶହେ ଦୁଇ ଆସିକି ନେଇକି ଯାଏ ଆମର ଏନଏମ ଦିଦି ଆଶା ଦିଦି ଅଛନ୍ତି ସେମାନେ ଆମ ସ୍ୱାସ୍ଥ୍ୟର ଭଲ ପରୀକ୍ଷା ନିଅନ୍ତି ମେଡ଼ିକାଲରେ ମାଗଣାରେ ଔଷଧ ମିଳି ମିଳୁଛି ଆମ ଗରିବ ଲୋକମାନେ ଯେଉଁ ଦେହ ଖରାପ ହେଲେ ଆମେ ଯାଇପାରୁନଥିଲୁ କି ମେଡ଼ିସିନ ଖାଇ ପାରୁନଥିଲୁ ସେଇଟା ଆମକୁ ମାଗଣାରେ ମେଡ଼ିକାଲରେ ଔଷଧ ମିଳୁଛି ଆମେ ମେଡ଼ିକାଲରୁ ଔଷଧ ମାଗଣାରେ ଖାଇବା ଦ୍ଵାରା ଆମେ କିଛି ଉପକୃତ ହେଉଛୁ